ଜୀବନରେ ମୁଁ ମୁଖ୍ୟତଃ ମୁଁ ପାଠକୁ ଗୁରୁତ୍ଵ ଦେଇଥାଏ ତା' ସହ ପରିବାରକୁ ମଧ୍ୟ ମୋ' ପରିବାର କେମିତି ସବୁବେଳେ ମୋ' ଉପରେ ଖୁସିରେ ରୁହନ୍ତୁ ମୁଁ ଏମିତି କିଛି କାମ କରିବିନି ଯେମିତି ମୋ' ପରିବାରର ଲୋକମାନେ ମୋତେ କିଛି ଗାଳି କରିବେ ଗୁଲଜ କରିବେ ଏଥି ମଧ୍ୟକୁ ମଧ୍ୟ ଗୁରୁତ୍ଵ ଦେଇଥାଏ ତା' ସହିତ ପାଠ ପଢ଼ିକି ମୁଁ କେମିତି ଆଗକୁ ଯିବି କେମିତି ଭଲ ପିଲାଟିଏ ହେବି ଏବଂ ଭଲ ଚାକିରି କରିବି ସେଥିପ୍ରତି ମଧ୍ୟ ମୋ'ର ଗୁରୁତ୍ଵ ଥାଏ